ଆମ ଅଞ୍ଚଳର ପର୍ଯ୍ୟଟକମାନେ ଆସି ଯେଉଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସେମାନେ କେମିତି ଭଲରେ ଆସି ଯିବା ଆସିବା କରିପାରିବେ ଓ ପର୍ଯ୍ୟଟକମାନଙ୍କର ଯଦି ସୁବିଧା ହୋଇପାରନ୍ତା ଆମମାନେ ଭଲ ହୁଅନ୍ତା ସେ ମଦ୍ୟପାନ କରି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଖରାପ ବ୍ୟବହାର ଖରାପ କଥା କହୁଛନ୍ତି ସେଠୁ ଆମେ ବଞ୍ଚିତ ହୋଇପାରିବୁ ଆଉ ଲୋକମାନଙ୍କୁ ନେଇ ଆମେ ତାଙ୍କ ସୁବିଧା ପାଇଁ ଆମେ ସବୁ ଲୋକଙ୍କୁ ପାଇଁ ସବୁ ସୁବିଧା କରିପାରିବୁ ଓ ଲୋକମାନେ ବିଭିନ୍ନପ୍ରକାର ମଦ୍ୟପ ପିଇ ଲୋକଙ୍କୁ ଖରାପ ଭାଷା ଖରାପ କଥା କହିବାରୁ ଲୋକଙ୍କ ମନରେ ଅସୁବିଧା ହେଉଛି ଲୋକଙ୍କର ଅସୁବିଧା ହେଉଛି ସେଥିପାଇଁ ମୁଁ ଭାବୁଛିି ସେମାନଙ୍କୁ ମଦ୍ୟପରୁ ଦୂରେଇ ରହିବା ପାଇଁ ଭଲ ଭଲ ହୁଅନ୍ତା ସେମାନେ ଭଲ ବ୍ୟବହାର ଦେଖାଇଲେ ଭଲ ହୁଅନ୍ତା ଲୋକମାନଙ୍କ ପାଇଁ ସବୁ ସୁବିଧା ହୋଇପାରନ୍ତା